ହ୍ୟାଲୋ ଏ କ୍ଷୀର ଦୋକାନକୁ ଲାଗିଛି ସାର୍ ଏଇଟା ହଁ ସାର୍ ମୁଁ କ୍ଷୀର ନେବାକୁ ଚାହୁଁଛି ସାର୍ ଦୋକାନ ଗୋଟେ ଦେଇଛି ତ ଆମ ଗାଁରେ କ୍ଷୀରଜାତୀୟ ସବୁ ସାର୍ ହଁ ଗୁଆଘିଅ ହଁ ସାର୍ ପନିର ଘିଅ ଅଛି ସାର୍ ଖାଣ୍ଟିଟା ହଁ ଛେନା ଅଛି କି ନାହିଁ ସାର୍ ଛେନା ଗାଈ ଘିଅରେ ହେଇଛି ନା ମଇଁଷି ସାର୍

ଗାଈ ଘିଅର କେତେ ଦାମ୍ ସାର୍ ଛେନା

ହଁ ହଁ ପନିର୍ କେତେ ଅଛି ସାର୍ ଆଉ କ୍ଷୀର ଲିଟର୍ କେତେ ସାର୍ ଲୁଜ୍ରେ ମିଳୁଛି ଆଉ ପକେଟ୍ରେ ବି ମିଳୁଛି ସାର୍ ହଁ ହଁ ସାର୍ ଡେଲି ହଁ ମାର୍କେଟ୍ ରେଟ୍ରୁ ଟିକିଏ କମାଇବେ ସାର୍

ଦୁଇ ତିନି ଦିନ ହେଲା ଖୋଲା ହୋଇନଥିଲା ସାର୍ ଆପଣଙ୍କ ଦୋକାନ ମୁଁ ଆସି ଫେରୁଥିଲି ଅ ହୋ

ହଉ ସାର୍ ମୁଁ କାଲି ଆସିବି ସାର୍ ଆଜି ଟିକିଏ କାମ ଅଛି ହଁ ହଉ ସାର୍ ହଉ ହଉ

ହଉ ସାର୍